ହେଲୋ ମୁଁ ସୁଭଦ୍ରା ତୁଙ୍ଗ୍ କହୁଚି କାଳେଶ୍ଵରରୁ ଆପଣ ସାହୁ ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି ମୁଁ ମୁଁ ବାରିପଦା ଯିବା ପାଇଁ ଗୋଟିଏ କ୍ୟାବ୍ ଅର୍ଡ଼ର୍ କରିଥିଲି କିନ୍ତୁ ମୁଁ ଏବେ ପଇସା ମଧ୍ୟ ଦେଇଥିଲି ମୁଁ କିନ୍ତୁ ଏବେ ତିନିଶ ଟଙ୍କା ଏଡ଼ଭାନ୍ସ୍ ଦେଇଥିଲି କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ କିଛି କାରଣ ପଡ଼ିଥିବାରୁ ମୁଁ ଏବେ ଯାଇପାରୁ ନାହିଁ ସେହି ପଇସାଟିଏ ଆପଣ ଯଦି ମୋର ପେଟିଏମ୍ କିମ୍ବା ଏକାଉଣ୍ଟ୍କୁ ପଠାଇଦେବେ ଭଲ ହେବ ନହେଲେ ମୋର ବ୍ୟାଙ୍କ୍ ଏକାଉଣ୍ଟ୍କୁ ପଇସା ପଠାଇଦେବେ